ଇତିହାସ ଇତିହାସ ସାଧାରଣ କେତେଗୁଡ଼ିଏ ଘଟଣାବଳୀ ବିତିଯାଇଥିବା ଆମ ଗତ ଦିନ ବା ବିତିଯାଇଥିବା ଦିନର ଘଟଣା ଏହା ସାଧାରଣତଃ ମାନବକୁ ସମସ୍ୟାର ସମାଧାନ କରିବା ପାଇଁ ଏକ ମାର୍ଗ ଅଟେ ଇତିହାସ ବିନା ମଣିଷ ବିଭିନ୍ନ କାର୍ଯ୍ୟ କରିବା ପାଇଁ ଉନ୍ନତି ପଥରେ ଯିବା ପାଇଁ ସେ କେବେ ହେଲେ ଉନ୍ନତି ଆଡ଼କୁ ଯାଇପାରିବ ନାହିଁ ତେଣୁ ଇତିହାସ ଜ୍ଞାନ ଦ୍ୱାରା ବିଭିନ୍ନ ସମୟରେ ବିଭିନ୍ନ ଦାର୍ଶନିକମାନେ ବିଭିନ୍ନ ସମସ୍ୟାର ସମାଧାନ କରିପାରିଛନ୍ତି ଯେମିତିକି ବିଭିନ୍ନ ଗ୍ରନ୍ଥ ବୌଦ୍ଧଗ୍ରନ୍ଥ ବୌଦ୍ଧଗ୍ରନ୍ଥ ହେଲା ତ୍ରିପିଟକ ଜାତକ ଇତ୍ୟାଦି ମାଧ୍ୟମରେ ଆମେ ଦେଖିପାରିବା ଯେ କିପରି ମହାବୀର ବୌଦ୍ଧ ନିଜର ସେହି ବୃଦ୍ଧ ଜୀବନରେ କେମିତି ବିଭିନ୍ନପ୍ରକାର ସମସ୍ୟାର ସମ୍ମୁଖୀନ ହୋଇଥିଲେ ବା ସେ କେମିତି ଜ୍ଞାନ ଲାଭ କରି ତାହା ଆମେ ଇତିହାସରୁ ହଁ ବୁଝିପାରିବା ବୌଦ୍ଧ ମହାବୀର ଜୈନ ମହାବୀର ଜୈନଙ୍କ ଜାତକ ପ୍ରକଣ କୁଣ୍ଡଲ ଇତ୍ୟାଦି ମାଧ୍ୟମ ବା ଇତ୍ୟାଦି ପୁସ୍ତକରେ ଆମେ ପଢ଼ିିବା ଇତିହାସ ବିଷୟରେ ଅଧିକ ଅଧ୍ୟୟନ କରିବା ପାଇଁ ବିଭିନ୍ନପ୍ରକାର ପୁସ୍ତକମାନ ଅଧ୍ୟୟନ କରିବାକୁ ହେବ ଅତୀତର ଘଟଣା ଆମେ ଜାଣିବା ପାଇଁ ବିଭିନ୍ନପ୍ରକାରର ଲେଖନୀ ମାଧ୍ୟମରେ ଆମେ ବୁଝିପାରିବା ଯେପରିକି ଉପେନ୍ଦ୍ରଭଞ୍ଜ ପଞ୍ଚସଖା ଯୁଗର କବିମାନେ ସେମାନେ ଯେମିତି ବିଭିନ୍ନପ୍ରକାର ପୁସ୍ତକମାନେ ଲେଖିଯାଇଛନ୍ତି ପଞ୍ଚଶଖା ଯୁଗର କବିମାନଙ୍କ ପୁସ୍ତକ ଇତ୍ୟାଦି ମାଧ୍ୟମରେ ଆମେ କେମିତି ତାହା ଇତିହାସ କୁ ବୁଝିପାରିବା ସେମାନେ ତାହା ପ୍ରତି ସେମାନେ ବିଭିନ୍ନପ୍ରକାର ଲେଖନୀ ମାଧ୍ୟମରେ ଲେଖିଯାଇଛନ୍ତି ଯେମିତିକି ଫକୀରମୋହନ ସେନାପତି ଲେଖିଛନ୍ତି ଛଅ ମାଣ ଆଠ ଗୁଣ୍ଠ ଫକୀରମୋହନ ସେ ସେଥିରେ ବର୍ଣ୍ଣନା କରିଛନ୍ତି କିପରି କିଛି ଜମି ପାଇଁ ଲୋକମାନେ କେମିତି କେମିତି କାର୍ଯ୍ୟ କରୁଛନ୍ତି ତାହା ବିଷୟରେ ସାମାଜିକ ଧାରଣା ଦେଉଛନ୍ତି ମହାଭାରତ ଓଡ଼ିଆ ମହାଭାରତ ଶାରଳା ଦାସଙ୍କ ଓଡ଼ିଆ ମହାଭାରତରେ ଯେମିତି ଝିମିଟି ଖେଳରେ ମହାଭାରତ ବା ଓଡ଼ିଆ ମହାଭାରତରେ କୁହାଯାଇଛି କି ଭାଇମାନେ କିଛି କିଛି କିଛି ଜମି ପାଇଁ ବା ଭାଇମାନେ ଟିକିଏ କିଛି କିଛି କଥା ପାଇଁ ସେମାନେ କେମିତି ସେହି ପ୍ରକାଣ୍ଡ ଘଟଣା ବା ଯୁଦ୍ଧ ବି ଯୁଦ୍ଧର ଧାରଣା ଦେଇଛି ସେଥିପାଇଁ ତାହା ଇତିହାସରେ ଲିପିବଦ୍ଧ ହୋଇଅଛି ସେଥିପାଇଁ ଆମେ ଇତିହାସରୁ ଆମେ ବିଭିନ୍ନପ୍ରକାର ସମସ୍ୟାର ସମାଧାନ ପାଇପାରିବା ଇତିହାସ କେବଳ ଏକ ଘଟଣା ନୁହେଁ ଇତିହାସ ହେଉଛି ଆମ ବିତିଯାଇ ବିତିଯାଇଥିବା ସତ୍ୟ ସତ୍ୟତାର ଘଟଣା ସେଥିରେ କିଛି ଅସତ୍ୟ ଲୁଚି ରହିନାହିଁ ବା ଏହା ଦ୍ୱାରା କିଛି କିଛି ବି ପରିସ୍ଥିତିରେ ବା କିଛି ବି ଲେଖା ବା କିଛି ଗ୍ରନ୍ଥ କିଛି ପୁସ୍ତକ ତାହା ସବୁ ସତ୍ୟ କେବଳ ଇତିହାସ ସତ୍ୟ ମାଧ୍ୟମରେ ଆଧାରିତ ସତ୍ୟ ଛଡ଼ା ଆଉ କିଛି ନୁହେଁ ବିଭିନ୍ନ ଗ୍ରନ୍ଥାବଳୀ ମାଧ୍ୟମରେ ଆମେ ବୁଝିପାରିବା ଯେ ଇତିହାସ କ'ଣ ଇତିହାସ କାହିଁକି ଇତିହାସ କାହିଁକି ଆମ ପାଇଁ ଜରୁରୀ ଇତିହାସ କାହିଁକି ଆବଶ୍ୟକ ତାହା ଆମେ ବିଭିନ୍ନପ୍ରକାର ସମସ୍ୟାର ବା ଇତିହାସକୁ ଅଧ୍ୟୟନ କଲେ ଆମେ ତାହା ବିଷୟରେ ଅଧିକ ତଥ୍ୟ ପାଇପାରିବା ଇତିହାସ ହେଉଛି ଆମର ଏକ ବିତିଯାଇଥିବା ଘଟଣା ଯାହାକୁ କି ଅବଲମ୍ବନ କରି ଆମେ ବିଭିନ୍ନ ପରିସ୍ଥିତିରେ ବିଭିନ୍ନ ସମସ୍ୟା ସହ ଗତି କରିପାରିବା